ଖେଳ ଖେଳିବା ଦ୍ୱାରା ଆମର ବିଭିନ୍ନ ପ୍ରକାରର ଉପକାର ହୋଇଥାଏ ଯେମିତିକି ମାନସିକ ବୁଦ୍ଧି ଦ୍ୱାରା ଦୌଡ଼ ଏବଂ ଅନ୍ୟାନ୍ୟ ଜିନିଷରେ ମଧ୍ୟ ଆମର ବୃଦ୍ଧି ହୋଇଥାଏ ସରକାର ମଧ୍ୟ ପିଲାମାନଙ୍କୁ ସ୍କୁଲରେ ଖେଳିବା ପାଇଁ ବିଭିନ୍ନ ଖେଳର ସାମଗ୍ରୀ ଯୋଗାଇ ଦେଲେଣି ଯେପରିକି ବ୍ୟାଟ୍ ବଲ୍ କ୍ୟାରମ୍ ବୋର୍ଡ଼ ଚେସ୍ ରିଙ୍ଗ ବଲ୍ କଲର୍ ଏସବୁ ବର୍ତ୍ତମାନ ସରକାର ପିଲାମାନଙ୍କର ବୁଦ୍ଧିକୁ ଅଧିକା କରିବା ପାଇଁ ସ୍କୁଲରେ ଜିରୋ ପିରିୟଡ଼୍ ଭାବରେ ଏବଂ ନୂଆ ଓ ସ୍କଲାର୍ସିପ୍ ଯେପରି ଏବେ କଲେଜ ସ୍କୁଲ ଏସବୁରେ ସରକାର ଯୋଗାଇ ଦେଇଥିଲେ ଖେଳ ପିରିୟଡ଼୍ ରଖିଛନ୍ତି ଯାହାକି ପିଲାମାନେ ନିଜ ନିଜର ମନ ମୁତାବକ ଖେଳ କିମ୍ବା ବିଭିନ୍ନ ଜିନିଷରେ କିଛି ତିଆରି କରିବେ ଏବଂ ସେମାନଙ୍କର ବୁଦ୍ଧିର ବିକାଶ କରିପାରିବେ ଏବଂ କମ୍ପୁଟର୍ ମଧ୍ୟ ଯୋଗାଇ ଦେଇଛନ୍ତି ଯାହାଦ୍ୱାରା ପିଲାମାନେ କମ୍ପୁଟର୍ରେ ଚିତ୍ର ବିଚିତ୍ର ଆଙ୍କି ପ୍ରିଣ୍ଟ ବାହାର କରି ସ୍କୁଲ କଲେଜ ଏବଂ ନିଜ ଘରେ ମଧ୍ୟ ମାରୁଛନ୍ତି